ମୋତେ ଗାଧବାର୍ ଲାଗି ପାନ୍ ଦରକାର୍ ଖାଏବାର୍ ଲାଗି ପ୍ୟାନ୍ ଦରକାର୍ ଝାଡ଼ା ଗଲେ ପ୍ୟାନ୍ ଦରକାର୍ ରୋଷେଇ କରବାର୍ ଲାଗି ବି ପାନ୍ ଦରକାର୍ ସଫା କରବାର୍ ଲାଗି ବି ପ୍ୟାନ୍ ଦରକାର୍ ତା'ର୍ ସାଙ୍ଗେ ମୋର୍ ଗାଈ ଗୋରୁ ପିଇବେ ସେ ତାକର୍ ପେଟକେ ଭରବାର୍ ଲାଗି ବି ପ୍ୟାନ୍ ଦରକାର୍ ମୁଇଁ ନିଜେ ପ୍ୟାନ୍ ପିଇମି ବୋଲେ ବଞ୍ଚିମି ତ ପ୍ୟାନ୍ ଗୁଟେ ଏନ୍ତା ଜିନିଷ୍ ଜଲ ହିଁ ଜୀବନ କହେସୁଁ ଆମେ ପଢ଼ିଛୁ ଛୁଆଦିନୁ ପଢ଼ମୁ ପଢ଼ିକରି ବି ରହିମୁଁ ତ ପାନି ନାହିଁ ତ ଜୀବନ ନାଇଁ ସମସ୍ତ ଉଦ୍ଭିଦ ଆଉ ପ୍ରାଣୀମାନଙ୍କୁ ଜଳ ପୁରାପୁରୀ ଦରକାର୍ ପଡ଼ଶୀ ଉଦ୍ଭିଦ ବୋଲେ ଗଛ୍ କୁଟ୍ ଆରୁ ପ୍ରାଣୀ ବୋଲେ ଆମେମାନେ ଯାହାର ଜୀବନ ମାନେ ଅଛି ଆମର୍ ମଣିଷ ଛେଲ୍ ମେଲି କୁକୁଡ଼ା ଘୁଷୁରା କୁକୁର୍ ମାକଡ଼୍ ସମସ୍ତଙ୍କୁ ଯେତ୍କି ବି ଜୀବ ଅଛନ୍ ସାପ୍ ଯେତ୍କି ଜୀବ ଅଛନ୍ ସମସ୍ତେ ଗୋଟେ ଗୋଟେ ଜୀବ ଛୋଟ୍ ରୁ କାହିଁ ବଡ଼୍ ପର୍ଯନ୍ତ ଜୀବମାନେ ଅଛନ୍ ସମସ୍ତଙ୍କୁ ପାଣି ଦରକାର୍ ଜଣେ ବ୍ୟକ୍ତି କିଛି ଯଦି ନାଇଁ ବି ଖାଏଲା ଗୋଟେ ଜୀବ ଯଦି କିଛି ନାଇଁ ଖାଏଲା କିନ୍ତୁ ପାଣି ପାଉଚି ବୋଲେ ବି ସେ ବଞ୍ଚିପାରିବା